ହଁ ଅପା ବୁଲିବାକୁ ବ୍ୟାୟାମ କରିବାକୁ ଯିବା ଗୋଡ଼ ହାତ ଟିକେ କାଟୁଛି ସବୁ ଭଲ ଲାଗୁଛି ଆରାମ ନେବା ବୋଲି ଆଉ ଏକ୍ସରସାଇଜ୍ କରିବା ସକାଳୁ ଆମେ ହ୍ୟାଲୋ ଗୋଡ଼ ହାତ ଭଲ ଲାଗୁଛି ଟିକେ ନାଇଁ ମୁଁ ହଁ ହଁ ମୋ ଅଣ୍ଟା ବି ଏତେ ଜୋର ପେନ୍ ହଉଥିଲା କୁହନି ଏବେ ଆସିଲାଠୁ ସକାଳୁ ହେଲେ ଏବେ ଟିକେ ଭଲ ଲାଗୁଛି ଅଣ୍ଟା ହେଲେ ଟିକେ ହଁ ଯେ ମିଶିକି ଯାଉଛୁ ଆସୁଛୁ ଆଉ କଣ କରିବା ଯାହା ତ ହେଲାଣି ଦେଶରେ କହି ହଉନାହିଁ

କିଛି ମେଡ଼ିସିନ ନେଲେ ଔଷଧ କିଛି କାମ ଦଉନି ଏ ମେଡ଼ିସିନ ପତ୍ରରେ କିଛି କାମ ଦଉନି କୁହନି ଯେଉଁ ଅସୁବିଧା ଖାଲି ମେଡ଼ିସିନ ଖାଇବାଟା ସିନା କିଛି କାମରେ ନାହିଁ ଅଣ୍ଟା ଦରଜରେ ଯାହା କୁହନି ଯେଉଁ ଅବସ୍ଥା ଆସିକିରି ଏବେ ତ ବିଜେପି ଆସିକିରି ଆଉରି ଲୁଟି ଦେଲାଣି ମୋର ତ ଆସିଲାନି ସେ କୁହନି ସୁଭଦ୍ରା ଯୋଜନା ନାହିଁ କି ଏ ପଇସା ପତର ନାହିଁ କୌଣସି ସୁବିଧା ଆମକୁ ମିଳିବାକୁ ନାହିଁ ଦେଖିବାକୁ ଏବେ ତ ପନିପରିବାରେ ଯେଉଁ ରେଟ୍ କହିବାକୁ ନାଇଁ ଆଉ ରାଇସନ ଜିନିଷ ତ ପୁରା ରେଟ୍ ହେଇଗଲା ହଉ ଆଉ ଏପଟେ ଦେଇକିରି ସେପଟେ ନଉଛି ନା ସିଏ ସେ ଏ ନେଇକି ଆମଠୁ ହିଁ ନେବାଟା ଆଉ କଣ ଆଉ ବଢ଼େଇବାରେ କଣ ଅଧିକ ଆହୁରି ପ୍ରୋବ୍ଲେମ୍ ଆକା ଚାରିଆଡ଼େ ହେଲାଣି ସେ ଧାନ ଅସୁବିଧାରେ ପକଉଛି ମଧ୍ୟ ପ୍ରାୟ ତ ଆଉ ହଉଛି ପନିପରିବା ତ ଅଶିରୁ ଶହେ ଟଙ୍କାରେ ରହିଲା ଆଉ ଖାଇବ କଣ ଆଉ ଆଜି ରାଇସନ ପତ୍ର ଆଣିଲି ଯେ ଆଉ ରାଇସନର ରେଟ୍ ଶୁଣି ମୁଣ୍ଡ ଖରାପ ସବୁଯାକ ଶହେ ଉପୁରେ ଶହେ ଦେଢ଼ଶହ ଦୁଇଶହ କିଲୋ ହିସାବରେ ରହିଲାଣି କଣ ଖାଇବ କଣ କରି ହଁ କିଛି କିଛିରେ ସେଇଟା ଆକା ପ୍ର ମଦ ପିକିରି ଆଜି ତ ଆସୁଥିଲୁ ବାଟେ ଏକ୍ସିଡେଣ୍ଟ କୁହନି ମଦ ପିକରି ଏତେ ଏକ୍ସିଡେଣ୍ଟ ଏଗୁଡ଼ା ଆହୁରି ମଦ ଭାଟି ବନ୍ଦ କରିବ କହିଲା ମଦ ଭାଟି ବନ୍ଦ କରିବେ କଣ ବନ୍ଦ କରିବେ ଅଧିକ ପିକିରି ଗଡ଼ୁଛନ୍ତି ଲୋକ ଆଉ ବେକାର ସମାଜ ଏଇ ଆଉ ଆଉ କମେଇବ କଣ ଚାରିଆଡ଼େ ହେଲାରେ ମଦ ଭାଟି ବନ୍ଦ କରିବ ସବୁ କର ଅଧିକ ସେମାନଙ୍କର ପାାବାରରେ ଅଧିକ ଚାରିଆଡ଼େ ଗୁଣ୍ଡ ଗର୍ଦି ବଢ଼ିଲାଣି ବିଜେ ବିଜେଡି ଜିନି କରିଥିଲା ବିଜେପି ବି ସେମି କରଛି ଦି ସେଠୁ ଇଏ ଠିକ୍ କଲେ ସିଏ ଭୁଲ କରିଥିଲା ସିଏ ଅଧିକ ଏବେ ଆହୁରି କମ୍ କରିବେ କ'ଣ ଏବେ ଆହୁରି ବଢ଼ି ଚାଲିଛି ଆ ସଂଖ୍ୟା ଆରେ ତୁ କହିଦବୁନି ଆଖି ଛୁଆଁ ହଁ ମାନେ ଦାଦନ ଖଟିଆକୁ ଏମାନେ ଯିବେ ଆହୁରି ଅଧିକ ଆସିଲେ ପିଇିକିରି ଅଧିକ ମୁଣ୍ଡ ଖରାପ କରିବେ ଆଜି ସେଇ ଆଜି ରାଇସନ୍ ଦୋକାନରେ ରାଇସନ ଦୋକାନରେ କଣ ହେଲା କହିଲୁ ସେ ଲୋକମାନେ କହୁଛନ୍ତି କ'ଣ ଯିଏ ଯେଉଁଟେ ଭୋଟ ଦେଲା ତାକୁ ଧରି ଏ ଅଧିକ ବଢ଼ିଲା ସେଇଟୁ ବଢ଼ିଲା ତ ରେଟ୍ ହଁ ସବୁଜ ଆଉ ତମ ସବୁ

କହୁଛନ୍ତି ସେ ନାଇଁ ତମର ତ ଭଲ ତମେ ତ ପଇସା ଯାକ ନେଇଗଲ କେମିତି ରହିବ ମୁଁ କହିଲି ଆମକୁ କ'ଣ ମିଳିଛି ନା କ'ଣ ଯାହାକୁ ମିଳିଛି ହେଲେ ବି କ'ଣ ତାଙ୍କୁ ହେଲେ କ'ଣ ଲାଭ ଇଆଡ଼ୁ ନେବେ ସିଆଡ଼ୁ ଦେବେ ଆଉ ଦେଲା କଣ ଅନ୍ୟ କୌଣସି ଆଜି କୌଣସି କିଛି ସର୍ଭି ପ୍ରାଇଭେଟ ସର୍ଭିସ ହିସାବରେ ସେଣ୍ଟ୍ରାଲ ଗମେଣ୍ଟ ହିସାବରେ କିଛି କରିଥାନ୍ତା ସେଇଗୁଡ଼ାକ ହେଲେ କିଛି ନାହିଁ ବେକାର ସମସ୍ୟା ଅଧିକ ବଢ଼ୁଛି ଯା ହୁଅନ୍ତା ଚାରିଆଡ଼େ ବଢ଼େଇଲା କୁହନି ମେଡ଼ିସିନ ପତ୍ର ରେଟ୍ ଯେମିତି ବଢ଼ିଛି ସେ ଡରରେ ମୁଁ ଆଉ ମେଡ଼ିସିନ୍ ଆଣିବାକୁ ଏବେ ଗଲିନି ହେଲେ ଏଇ ଅଣ୍ଟାରେ ଏଇିତି କାଟୁଛି ଏବେ ମାତ୍ର ତମ ସହିତ ଆସିକିରି ଏବେ ବ୍ୟାୟାମ କରି ଆସିବାଠୁ ଟିକେ କମିଚି ଏକା ଯାହାହେଲେ ଅଣ୍ଟା କମିଛି ଗୋଡ଼ ହାତ ନାଇଁ ମନଟା ଫୁର୍ତ୍ତି ଲାଗିବ ହେଲେ ମନଟା ଫୁର୍ତ୍ତି ଏ ଘରର ଟେନସନଠୁ ବି ଦୂର ସବୁ ଟିକେ ଭଲ ଲାଗୁଛି ହ ହଉ ହଉ ହଉ ପ୍ଲାନ କହିବରେ ଶହେ ସତୁରୀରୁ ଦୁଇଶହ ତିରିଶି ବଢ଼େଇଛି ଡାଇରେକ୍ଟ ଏତିଯାକ ନହେଲେ ଷାଠିଏ ଟଙ୍କା ପଚାଶ ଟଙ୍କା ହେଲେ ଷାଠିଏ ଟଙ୍କା ବଢ଼େଇଛି ଯାହା ସେ ରିଟର୍ନିଂ ଯା ଏତେ ରେଟ୍